ଆଇନଗତ ଦସ୍ତାବିଜ ସୃଷ୍ଟି କରିବା ପାଇଁ ଅଭିଜ୍ଞତା ସୃଷ୍ଟି କରିବା ପାଇଁ ଜାଗା ଶୀଘ୍ର ମିଳିନଥିଲା ଏହି ଓକିଲକୁ ଧର ସେଇ ଓକିଲକୁ ଧର ତ ବହୁତ ଅସୁବିଧା ହେଇଥିଲା ଜାଗା ମିଳିବା ପାଇଁ ପଟା ପାଇଁ ବି ଆମକୁ ବହୁତ ଲେଟ୍ରେ ମିଳିଥିଲା କାଗଜପତ୍ର ବହୁତ ଶୀଘ୍ର ହେଇନଥିଲା ଶୀଘ୍ର ନ ହେଇଥିବାରୁ ବହୁତ ଅସୁବିଧା ହେଇଥିଲା ଆମକୁ ଜାଗା ପାଇଁ ଆମେ ଆପ୍ଲାଏ କରିଥିଲୁ ତ ଆମକୁ ବହୁତ ଲେଟ୍ରେବି ଜାଗା ମିଳିଥିଲା ସେଇଥିରେ ବି ଆମେ ବହୁତ ଅସୁବିଧାରେ ପଡ଼ିଥିଲୁ